ଭାରତରେ ଲୋକମାନେ ବହୁତ ଗୁଡ଼ିଏ ଧାର୍ମିକ ସ୍ଥାନକୁ ଯାଇଥାନ୍ତି ଯେମିତି ହିନ୍ଦୁମାନେ ମନ୍ଦିରକୁ ଯାଇଥାନ୍ତି ମୁସଲମାନ ମାନେ ଅର୍ଚିତକୁ ଯାଇଥାନ୍ତି ଖ୍ରୀଷ୍ଟିଆାନ ମାନେ ଚର୍ଚ୍ଚକୁ ଯାଇଥାନ୍ତି ସେମିତି ଆମ ହିନ୍ଦୁମାନେ ମନ୍ଦିରକୁ ଯାଇଥାନ୍ତି ସେ ମଧ୍ୟରୁ ହିନ୍ଦୁ ଜଗନ୍ନାଥ ମନ୍ଦିର ବହୁତ ପ୍ରସିଦ୍ଧ ସେଠି ବର୍ଷକୁ ପ୍ରତିବର୍ଷ ରଥଯାତ୍ରା ପାଳନ ହୁଏ ସେଠି ତିନି ଠାକୁର ଜଗନ୍ନାଥ ବଳଭଦ୍ର ସୁଭଦ୍ରା ତିନି ରଥରେ ବସି ମାଉସୀ ମାଆ ମନ୍ଦିରକୁ ଯାଇଥାନ୍ତି ଏବଂ ବାହୁଡ଼ାରେ ବାହୁଡ଼ନ୍ତି ହଜାର ହଜାର ଶହ ଲୋକ ଏହି ରଥଯାତ୍ରାରେ ଉପସ୍ଥିତ ହୋଇଥାନ୍ତି